ଆଜିକା ଯୁଗରେ ଟେକ୍ନୋଲୋଜି ବଢ଼୍ଲା ଆର୍ ଟେକ୍ନୋଲୋଜି ବଢ଼୍ଲା ବେଲେ ସୋସିଆଲ୍ ମିଡ଼ିଆ ବି ବନେ ଦବ୍ଦବା ରହିଛେ ସୋସିଆଲ୍ ମିଡ଼ିଆ ବେଲେ ଟି ଭି ଖବର୍କାଗଜ୍ ସବୁବେଳେ ଦେଖ୍ବ ଫଟୋର୍ ଗୁଟେ ସ୍ୱତନ୍ତ୍ର ସ୍ଥାନ୍ ଅଛେ ଆପଣ ଦେଖ୍ବ ବସ୍ରେ ଯାଉଥିବେ କେତେବେଲେ ଭଲ୍ ସିନ୍ଟେ ଦେଖେଲା ବେଲେ ଫଟୋଟେ ଉଠେଇନିଅ ଦେଖ୍ବେ କେନ୍ ଜାଗାରେ କି ଏକ୍ସିଡ଼େଣ୍ଟ୍ ହେଇଯାଇଛେ ଫଟୋ ଉଠେଇନିଅ ଆର୍ ଇ ଫଟୋଟା ସୋସିଆଲ୍ ମିଡ଼ିଆରେ ବନେଟେ କାମ୍ ଦେସି ଦେଖ୍ବ ଯେ ପେପର୍ ଯଦି ବାହାର୍ କରିଦବ କେତେ ନି କେତେ ଫଟୋ ଦେଖ୍ବ ଆର୍ ଇ ଫଟୋଟା ଦେଖିକିରି ଜାନି ହେସି କେନର୍ ଫଟୋଟେ କେ ସେଟା ଏଥିର୍ଲାଗି ଫଟୋରୁ ଗୋଟେ ସ୍ୱତନ୍ତ୍ର ଜାଗାଟେ ଅଛେ ଆର୍ ଫଟୋଗ୍ରାଫର୍ କଥାବି କାଣା କହେବ ଫଟୋଗ୍ରାଫର୍ ତ ମୁଖ୍ୟ ଆଏ ସୋସିଆଲ୍ ମିଡ଼ିଆର ମୁଖ୍ୟ ଆଏ